ମାଛ ଧରିବାକୁ ଆମର ବହୁତ ବେଡ଼ା ଥିଲା ଆମର ବେଡ଼ା ଥିଲା ସେଇ ବେଡ଼ାରେ ଗୋଟେ ଗୋଟେ ଜାଗା ବନ୍ଧାଇ ଦେବେ ବନ୍ଧାଇ ଦେଇ କିନି ମାଛ ଧରନ୍ତି ଗୋଟେ ଜାଗା ବନ୍ଧାଇ ଦେବେ ବନ୍ଧାଇ ଦେଇ କିନି ପାଣି ପାଇ ଦେବେ ବାପ ଭାଇ ଆଉ ସାହି ପଡ଼ିଶା ଲୋକ ସମସ୍ତେ ଯାଆନ୍ତି ଧରିବାକୁ ଗୋଟେ ଜାଗା ବନ୍ଧାଇ ଦେବେ ବନ୍ଧାଇ ଦେଇ କିନି ସେଇ ପାଣି ଯେତିକି ବାହି ଦେନେ ଆଉ ଯେତିକି ଅଳ୍ପକିଆ ପାଣି ଥିବ ସେ ଅଳ୍ପକିଆ ପାଣିରେ ମାଛ କାଣ୍ଡି ହେଇଥିବ ଧରିବେ ସମସ୍ତେ ଆମେ ବି ଧରୁ ବାପ ଭାଇ ସମସ୍ତେ ଧରିବେ ଆମେ ବ୍ୟାଗ୍ ଫ୍ୟାଗ୍ ଧରିକିନି ଯାଉମୁନୁ ଆମ ବ୍ୟାଗ୍ ଫୁଲ୍ ହେଇଯିବ ବାଲ୍ଟି ନେଇଥିମୁ ଆଉ ବାଲ୍ଟିରେ ବାଲ୍ଟିଏ ଲେଖା ହବ ପାଲରେ ବାନ୍ଧି ଆଣିମୁ ବହୁତ ମାଛ ହେଲେ ଏମିତି କରୁ ସେ ସେଇ କିଆରିଟା ଶୁଖାଇଦେଲେ ପୁଣି ତା'ପରଦିନକୁ ଯିବେ ଆଉ ଗୋଟେ କିଆରିକୁ ତା'କଡ଼କୁ ଆଉ ଗୋଟେ ବେଡ଼ା ପା ସେଟା ପାଟ ଆଉ ସେ ପାଟରେ ବହୁତ ମାଛ ଧରନ୍ତି ଆଉ ସେ ଆଉ ଗୋଟେ କିଆରୀ ଶୁଖାଇକିନି ହଁ ଅମେଇସିୟା ଆଉ ପୂର୍ଣ୍ଣିମା ଦିନ ମାଛ ଧରନ୍ତିନି ଧରୁନା ଆଉ ସବୁ ବାରରେ ଆମେ ଧରୁଁ ଆଉ ସେ ବାପ ଭାଇ ଯାଆନ୍ତି ଶୁଖୁଆ ଫୁକୁଆ କରି ଦେଉଁ ଆଉ ଖାଉଁ ବିକ୍ରି କରନ୍ତି ଏମିତି କରନ୍ତି ଏମିତି କରନ୍ତି ବହୁତ ମାଛ ଧରିକିନି ଆଣୁ ସେ ପାଟରେ ବହୁତ ମାଛ ଥାଏ ଗୋଟେ କିଆରୀ ବନ୍ଧାଇ ଦେବେ ବାହିକିନି ମାଛ ଧରିବେ ଫୁଣି ଗୋଟେ କିଆରୀ ବନ୍ଧାଇ ଦେବେ ବାହିକିନି ମାଛ ଧରିବେ ଏମିତି କେଆଣି ପଚାଶଟା ଖଣ୍ଡେ କିଆରୀ କରିଥିବେ ସେ ପାଟଟାକୁ କରିକିନି ଧରିବେ ସମସ୍ତେ ଗାଁରେ ବହୁତ ଲୋକ ଯାଆନ୍ତି ଆମେ ବି ଯାଉଁ ଆଉ ବାପ ଭାଇ ଯାଇଥିବେ ବାଲ୍ଟି ବାଲ୍ଟି ମାଛ ଆଣିମୁ ପାଲରେ ବାନ୍ଧିକିନି ଆଣିମୁ ଏମିତି କରୁଁ ମାଛକୁ ବହୁତ କାଦୁଅ ମାଦୁଅ ତାକୁ ଧୋଇ ଧୁଆ କିନି ଆଣିମୁ ଆଉ ଏ ଗଡ଼ିଆ ଫଡ଼ିଆର ଚତୁରି ମାସିଆ ହେଲେ ଶୀତଦିନରେ ପାଟ ଫାଟ ଧରୁ ଚତୁରି ମାସିଆରେ ଗଡ଼ିଆ ଫଡ଼ିଆରେ ଧଇଁଲେ ଗୋଟେ ନାଠି କରିଥିମୁ ସେଠି କଣ୍ଟା ସୂତା ଗୁଡ଼ା ହେଇଥିବ ଜିଆ ନେବେ ଜିଆ ନମୁ ଜିଆ ନେଇ କିନି ସେଇ କଣ୍ଟାରେ ଦେଇଥିମୁ ସେ କଣ୍ଟା ପକାଇମୁ ଯେତେବେଳେ ସେ ଗଡ଼ିଆରେ ମାଛ ଆସିବ ଯେତେବେଳେ ସେ ଜିଆକୁ ଖାଇବ ବୋଲି ସେ ଜିଆ କତିକି ଆସିନେ ସେ ଲାଖିକି ରହିବ ରହିଲେ ସାଙ୍ଗେ ସାଙ୍ଗେ ଆମେ ନାଠି ଟେକି ଦେମୁ ଗୋଟା ଗୋଟା ମାଛ ଏମିତି ଆଣିମୁ ଚତୁରି ମାସିଆ ଦିନରେ ହେଉଛି ଗଡ଼ିଆରେ ଧରୁ ଆଉ ପାଟକୁ ଯାଉନା ସେ ଗଡ଼ିଆରେ ଧଇଁଲେ ସେଇ ଏମିତି ମାଛ ଧରିକିନା ଆଣିମୁ ଡେଲି ଆଣିକିନି ଖାଉଁ ଆଉ ବିକିରି କରି ଦଉଁ ଆଉ ଶୁଖୁଆ ଫୁଖୁଆ କରି ଦଉଁ ଏମିତି ଦେଖି କିନି ଦେଖିକିନି ଯାହା ଖାଇମୁ